ହଁ ମୁଁ ଏମିତି ବହୁତ ଗୁଡ଼ିଏ ପୁସ୍ତକ ପଢ଼ିଛି ଆଉ ମୋତେ ପୁସ୍ତକ ପଢ଼ିବାକୁ ବି ଭଲ ଲାଗେ ଏବଂ ସେଥିମଧ୍ୟରୁ ଗୋଟିଏ ପୁସ୍ତକ ଥିଲା ନାରୀର ଅକୁହା କଥା ସେହି ବିଷୟଟା ମୁଁ ଯେତେବେଳେ ପଢ଼ିଥିଲି ମୋତେ ବହୁତ ଦୁଃଖ ଲାଗିଥିଲା ଆଉ କାନ୍ଦି ମଧ୍ୟ ମୁଁ ଦେଇଥିଲି ଏବଂ ସେ ପୁସ୍ତକରେ ନାରୀମାନଙ୍କୁ ହେଉଥିବା ନିର୍ଯାତନା ଏବଂ ବିଭିନ୍ନ ପ୍ରକାରର ନାରୀ ସହୁଥିବା କଷ୍ଟ ଗୁଡ଼ିକୁ ଯେମିତି ଗୋଟିଏ ନାରୀଟି ଜନ୍ମ ହେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଜୀବନକୁ ବା ନିଜ ଇଛାକୁ ସବୁବେଳେ ମନରେ ଚାପିଦେଇଥାଏ ଅନ୍ୟମାନଙ୍କର ଖୁସି ପାଇଁ ଓ ସେଥିରେ ମଧ୍ୟ ଏକ ନାରୀଙ୍କର ଚରିତ୍ର ବିଷୟରେ ଲେଖାଯାଇଥିଲା ସେ ଯେମିତିକା ଅନ୍ୟମାନଙ୍କ ପାଇଁ ନିଜ ଆଶା ଏବଂ ଅଭିଳାଷକୁ ମନରେ ମାରି ରଖିଥିଲେ ଏବଂ ସମସ୍ତଙ୍କର ଅସହ୍ୟ ନିର୍ଯାତନା ଗୁଡ଼ିକ ସହୁଥିଲେ ଏହିସବୁ ବିଷୟରେ ମୁଁ ପଢ଼ିଥିଲି ଯାହାକି ମୋତେ ବହୁତ ଭାବପ୍ରବଣ କରିଦେଇଥିଲା